ଆମ ଘରେ ମୁଁ ସବୁଦିନ ରୋଷେଇ କରିଥାଏ ଏବଂ କୌଣସି ସ୍ୱତନ୍ତ୍ର ଉପାଦାନ ଅଛି ଯାହାକି ଖାଦ୍ୟରେ ବ୍ୟବହାର କରି ବାକୁ ପସନ୍ଦ କରିଥାନ୍ତି ମୁଁ ମୋ ଘରେ ସବୁଦିନ ରାନ୍ଧିଥାଏ ଭାତ ଡାଲି ତରକାରୀ ଖଟା ଶାଗ ମାଂସ ମାଛ ଅଣ୍ଡା ଏହିସବୁ ଜିନିଷମାନେ ରୋଷେଇ କରିଥାଏ ମୁଁ ଏବଂ ଏଥିରେ ଡାଲିରେ ହଲଦୀ ଲୁଣ ମିରିଚା ରସୁଣ ଲଗାଇ ଥାଏ ମାଂସରେ ମସଲା ରସୁଣ ପିଆଜ ଅଦା ଲଙ୍କାଗୁଣ୍ଡ ଏଇସବୁ ଜିନିଷ ଲଗାଇଥାଏ ଯଦି ସେଥିରେ ଆମେ ମାଂସରେ ତରକାରୀ ଭଲ ଭାବରେ ତେଲ ପକାଇଲେ ମସଲାରେ ବିଭିନ୍ନ ପ୍ରକାର କଲର୍ ଗୁଣ୍ଡ ଦେଇଥିବା ରଙ୍ଗ ଲାଲ ହୋଇଥାଏ ଏବଂ ବହୁତ ସ୍ୱାଦ ଲାଗିଥାଏ ଯାହା ଯାହାଙ୍କ ଆମ ଘର ପରିବାରରେ ସମସ୍ତେ ମୋର ରୋଷେଇ କରୁଥିବା ଖାଦ୍ୟ ପସନ୍ଦ କରିଥାନ୍ତି ସବୁଦିନ ରୋଷେଇରେ ବିଭିନ୍ନ ଅଲଗା ଅଲଗା ପନିପରିବା ରାନ୍ଧିଥାଉ ଏବଂ ଯେଉଁଦିନ ଆମେ ମାଂସ କିମ୍ବା ଅଣ୍ଡାରେ ଅନେକ ଗୁଡ଼ିକ ମସଲା ପଡ଼ିଥିବା ଖାଦ୍ୟରେ ବେଶୀ ସ୍ୱାଦ ଲାଗିଥାଏ